ମୁଁ ଆମାଜନରେ ଟି ଭି ମଗେଇବାକୁ ଚାହୁଁଛି ହେଲେ ତାର ଗ୍ୟାରେଣ୍ଟି କେତେ ତାର କ୍ୱାଲିଟି କେମିତି ରିର୍ଟନ୍ରେ ଅସୁବିଧା ବହୁତ ହୁଏ ତେଣୁ କେମିତି କ'ଣ କରିଲେ ଆମେ ବେକଅପ୍ ପାଇବୁ ଭଲ ରିଟର୍ନ ପାଇବୁ କିଛି ହେଲେ ଅସୁବିଧା ହେଲେ ଆଉ ଇଏ ଟିଭିର ସାଇଜ କେମିତି ଥିବ ଆଉ ଅନଲାଇନ୍ରେ ଅର୍ଡର୍ କରିଛୁ ମାନେ ଯଦି କିଛି ହୋଇଗଲା ଭଙ୍ଗା ଭାଙ୍ଗିକି କିଛି ତ ରିଟର୍ନର କେମିତି କ'ଣ ତାର ସୁବିଧା ଅସୁବିଧା କେମିତି ରହିବ ଆଉ ତାର ପିକଚର କ୍ଵାଲିଟି କେମିତି କେତେ ବର୍ଷ ଗ୍ୟାରେଣ୍ଟି ସେଇଟା ଆମେ ଜାଣିବାକୁ ଚାହୁଁଥିଲୁ ଆଉ ଇଏ କଲର୍ କଲର୍ କେମିତି ଠିକ୍ ଠାକ୍ ଆସେ କିି ନହିଁ ତାର ସାଉଣ୍ଡ କ୍ଵାଲିଟି କେମିତି ରହିବ ଅନଲାଇନ୍ରେ ସପିଂ କଲେ କିଛି ଜଣାପଡ଼େନି ଆଉ ଇଏ ଆଉ ବଡ଼ ଟିଭିର ସାଇଜ ସାଇଜଟା କୋଉ କେତେ ଇଞ୍ଚ କେତେ ଫୁଟ୍ ରହୁଛି ସେ ଆଉ କଷ୍ଟମର ସହିତ